ପୂର୍ବ କାଳରେ ସାର୍ ଆମ ଗ୍ରାମଯାକ ଯେତେ ଯୋଉ ଆମର୍ ନି କାଏଁ ଗ୍ରାମୀଣ ଜାଗା ଯାକ ଅଛି ସେଠିରେ ବହୁତ୍ ଖେଳ ଖେଳା ଯାଇଥିଲା ଯେମିତିକି ଆପଣ ଜାଣିଥିବେ ଯୋଉ ଝିଅ ପିଲାମାନଙ୍କର ପୁଚି ହେଲା ଆଉ ନି କାଏଁ ଖୋ ଖୋ ହେଲା କବାଡ଼ି ହେଲା ଆଉ ଆପଣ ତ ଜାଣି ନଥିବେ ମାନେ କ'ଣ ବହୁତ୍ ଖେଳ ଏମିତି ଖେଳା ଯାଉଥିଲା ଆମ ଗ୍ରାମ ଅଞ୍ଚଳରେ ତ କିନ୍ତୁ ମାଆ ବାପା ଯାକ ନି କାଏଁ ସେ ପୁଅମାନଙ୍କୁ ତାଙ୍କ ନିଜ ପୁଅମାନଙ୍କୁ ମାନେ ଗୁଟେ ଉପର୍ସ୍ଥରୀୟ ଖେଳ ଖେଳିବାର୍ ନି କାଏଁ ସେମାନେ ଟିକେ ଆଗ୍ରୁ କରି ଟିକେ ମାନେ ପ୍ରୋତ୍ସାହନ ଦେଉ ନଥିଲେ ତ ଏବେ ଏବେ ଆପଣ ଜାଣିଥିବେ ଭଲ ଭାରତରେ ନି କାଏଁ ଭଲ୍ ଖେଳାଳି ଅଛନ୍ତି ଯେମିତିକି ରିଙ୍କୁ ସିଂହ ଗ୍ରାମାଞ୍ଚଳ ନୁ ଉଠିକି ନି କାଏଁ ସେମାନେ ଭଲ୍ ଖେଲ୍ ଖେଲୁଛନ୍ ଇଣ୍ଟର୍ନେସନାଲ୍ ଲେଭୁଲ୍ରେ ଖେଲୁଛନ୍ ମହମ୍ମଦ ସାମୀ ହେଲା ବିରାଟ କୋହଲି ହେଲା ତ ଇ ମାନ୍କେ ଦେଖି ଦେଖି ସାର୍ ନି କାଏଁ ଆମର୍ ଗ୍ରାମାଞ୍ଚଳନେ ସାର୍ ନି କାଏଁ ଭଲ୍ ଚାଲିଛେ ମାନେ ବାପା ମାଆ ମାନେ ବି ପ୍ରାସାହିତ କରୁଛନ୍ ପିଲାଙ୍କୁ ଯେ ଖେଳ ତମେ ଖେଲ୍ଲେ ବି ନି କାଏଁ ଭଲ୍ ଜ୍ଞାନ ଅଛେ ବୋଲିକରି ଖେଲ୍ନେ ବି ତମେ ବହୁତ୍ ଦୂର୍କେ ଯାଇ ପାର୍ବ ଭଲ୍ ପଏସା କମେଇ ପାର୍ବ ବୋଲି ଗ୍ରାମାଞ୍ଚଳନେ ବି ଆଜିକାଲି ନି କାଏଁ ଭଲ୍ ସ୍କିମ୍ମାନେ ଆସିଛେ ଆର୍ ସବୁ ଲୋକ୍ ଜାନି ପାର୍ଲେନ